ଓଡ଼ିଶାରେ ସରକାର ବହୁତ ଯୋଜନା ବାହାର କରିଛନ୍ତି ତା ମଧ୍ୟରୁ ନିରାମୟ ଯୋଜନା ଅନମୋଲ୍ ଯୋଜନା ବିଜୁସ୍ୱାସ୍ଥ୍ୟ ଯୋଜନା କଲ୍ୟାଣ ଯୋଜନାଏମିତି ବିଭିନ୍ନ ପ୍ରକାର ଯୋଜନା ବାହାର କରିଛନ୍ତି ଯେଉଁଥିରେ କି ଲୋକମାନଙ୍କର ସବୁପ୍ରକାର ଉପକାର ପାଇପାରୁଛନ୍ତି ଲୋକମାନେ ଏଇ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ଲୋକମାନଙ୍କର ଜୀବନ ବଞ୍ଚିଯାଉଛି ଆଉ ବହୁତ ନିମ୍ନ ଶ୍ରେଣୀର ଲୋକମାନେ ବହୁତ ଉପକାର ପାଇପାରୁଛନ୍ତି ଯେହେତୁ ସେମାନେ ଗରିବ ଶ୍ରେଣୀର ଲୋକ ସେମାନେ ପଇସା ଅଭାବରୁ ଡାକ୍ତର ଟିକିଏ ଦେଖାଇ ପାରୁନାହାନ୍ତି ଡାକ୍ତରମାନଙ୍କର ଫିଜ୍ ଦେଲେ ଯାଇଁକି ଦେଖାଇପାରିବେ ଏଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯୋଗୁଁ ବଡ଼ ବଡ଼ ଅପରେସନ୍ ବି ହେଇପାରୁଛି ଆଉ ଦେହ ବି ଦେଖେଇପାରୁଛନ୍ତି ସବୁ ପ୍ରକାର ଟେଷ୍ଟ୍ ଫେଷ୍ଟ ସବୁ କରିପାରୁଛନ୍ତି ଲୋକମାନେ ଏଇ ଯୋଜନା ଦ୍ୱାରା ବହୁତ ଉପକାରିତ ପାଉଛନ୍ତି ଆଉ ବିଭିନ୍ନ ମେଡ଼ିକାଲ୍ ମାନଙ୍କରେ କେତେକ ମେଡ଼ିକାଲ୍ରେ ଏଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଡ଼୍ ଉପଲବ୍ଧି ହେଇପାରୁଛି ଆଉ ଗଭର୍ଣ୍ଣମେଣ୍ଟରେ ବି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବି ହେଇପାରୁଛି ଆଉ ସେଥିମଧ୍ୟରୁ ହଁ ଏଇ ଏଇ ଯେଉଁ ଜନ କଲ୍ୟାଣ ଔଷଧି ସେଠୁ ବି ଲୋକମାନେ କମ୍ ସୁଲଭ ମୂଲ୍ୟରେ ପାଇପାରୁଛନ୍ତି ସେ ତା ଦ୍ୱାରା ଲୋକମାନେ ବହୁତ ଉପକାରିତା ପାଉଛନ୍ତି